କନ୍ଧମାଳ ଜିଲ୍ଲାରେ ମୁଖ୍ୟତଃ ହଳଦୀ ଚାଷ କରନ୍ତି ଆଉ ଅଦା ଚାଷ କରନ୍ତି ସେସବୁ ସେମାନେ ବଜାରରେ ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି କିଛି ଲୋକ ବାରିରେ ପନିପରିବା ଚାଷ କରି ବି ତାକୁ ବଜାରରେ ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି ଆଉ କିଛି ଲୋକ ଜଙ୍ଗଲ ଉପରେ ବି ତାଙ୍କର ଜୀବିକା ନିର୍ବାହ କରିଥାନ୍ତି ଯେମିତିକି ମହୁଲ ଆଉ ହଳଦୀ ଜଙ୍ଗଲ ଉପରେ କେନ୍ଦୁ ପତ୍ର ଆଉ ଝୁଣା କାଠ ଆଉ ଆମ୍ବ ଏମିତି ସବୁ ଜିନିଷ ଆଣି ବଜାରରେ ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ଆଉ ସରକାର ସୁବିଧା କହିବାକୁ ଗଲେ ମେଡିକାଲ ଯିବା ପାଇଁ ଯାତାୟାତ ସୁବିଧା ଶହେ ଆଠ ଗାଡ଼ି ଆଉ ମେଡିକାଲରେ ଖାଇବା ପିଇବା ସୁବିଧା ବାର୍ଦ୍ଧକ୍ୟ ଭତ୍ତା ଆହୁରି ବିଧବା ଭତ୍ତା ରାସନ କାର୍ଡ଼ରେ ମାଗଣା ଚାଉଳ ଏମିତି ବହୁତ ଜିନିଷ ସରକାରଙ୍କ ଠାରୁ ଆମ ଜିଲ୍ଲାରେ ସୁବିଧା ସୁଯୋଗ ସବୁ ରହିଛି ଏମିତି ଆମ ଜୀବନ ଜୀବିକା ଆମେ ନିର୍ବାହ କରିଥାଉ